ମୁଁ ଲକ୍ଷ୍ମୀପ୍ରିୟା ମାଝି ମୁଁ ମୁଁ ପ୍ଲସ୍ ଥ୍ରୀ ଯାଏଁ ପଢ଼ିଛି ଯେହେତୁ ମୁଁ ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସୁଛି ତ ୟାଠୁ ଅଧିକ ମୁଁ ପଢ଼ିପାରିନାହିଁ ଘରର କିଛିଟା ଆର୍ଥିକ ପରିସ୍ଥିତି ଲାଗି ମୁଁ ୟାଠୁ ଅଧିକ ପଢ଼ିନି ଯଦିଓ ବି ସେମିତି କେତେବେଳେ ସୁଯୋଗ ମୋତେ ମିଳେ ତ ମୁଁ ଆଗକୁ ନିଶ୍ଚୟ ପଢ଼ିବାକୁ ଚାହିଁବି ଏଯାଏଁ ତ କୌଣସି ବି ମୁଁ ଚାକିରି କିମ୍ବା କୌଣସିଠାରେ କୌଣସି ସଂସ୍ଥାରେ ମୁଁ କାମ କରୁନାହିଁ ଖୋଜୁଛି ଯଦି ବି ମୋତେ କେତେବେଳେ ସୁବିଧା ମିଳେ ତ ମୁଁ ନିଶ୍ଚୟ ଚାହିଁବି ମୁଁ ଚାକିରି କିମ୍ବା କିଛି ଗୋଟିଏ କାମ କରି ବାବାଙ୍କୁ ସାହାଯ୍ୟ କରିବା ପାଇଁ ତ